ପଶୁମାନଙ୍କ ଚରିବା ପାଇଁ ସବୁଜ ଘାସ ପଡ଼ିଆ ଉପଲବ୍ଧ ଆଉ ନାହିଁ ତାପରେ ବି ଆଉ ଖରାପ ଜଳବାୟୁ କଠିନ ପାଣିପାଗ ପ୍ଲାଷ୍ଟିକ୍ ଜଳ ଇତ୍ୟାଦି ଏଇଗୁଡା ସବୁ ଅଭାବ ରହୁଛି ଯେମିତିକି ଆମେ ରହୁଛେ ପଶୁମାନଙ୍କ ଚରିବା ପାଇଁ ଘାସ ସେଇଟା ଆଉ ଆମର ଏଠି ମିଳୁନି କି ଲୋକମାନେ ସବୁ ଚାରିଆଡେ ଜାଗା କିଣିକି ଘର ଦ୍ଵାର କରି ଦେଉଛନ୍ତି କେଉଁଠି ଜାଗା ରହିଲେ ଘାସ ଥିଲେ ତ ଗାଇ ଗୋରୁ ଖାଇବେ ପଶୁମାନେ ଖାଇବେ ବଞ୍ଚିବେ ତ ଲୋକମାନେ ଏତେ ଜାଗା କିଣିକି ଘର କରି ଦେଉଛନ୍ତି ଆଉ ଗଛ ପଛ ସବୁ କାଟି ଦଉଛନ୍ତି ନିଆଁ ଲଗେଇ ଦଉଛନ୍ତି କେବଳ ଘର ଦ୍ଵାର କରିବା ପାଇଁ ଆଉ ସେମାନେ ଭାବୁ ନାହାନ୍ତି କି ଗଛ କାଟି ଦେଲେ କେତେ ଖରାପ ହେବ କି କ'ଣ ସେଗୁଡା କିଛି ଭାବୁ ନାହାନ୍ତି ଖାଲି ଘର ଦ୍ଵାର କରିବେ ବୋଲି ଗଛ ପଛ କାଟି ଦେଉଛନ୍ତି ଆଉ ଜଳବାୟୁ କଥା ଜଳବାୟୁ କଥା ଆଉ କ'ଣ କହିବି ଜଳବାୟୁ ତ ଠିକ୍ ଠାକ୍ ଆଉ ରହୁନି ଜଳବାୟୁ ଆଜି ବର୍ଷା ହେଲେ କାଲି ଖରା ଖରା ହେଲେ ମାନେ ଠିକ୍ ସମୟରେ ଖରା ହେଉନି ଖରାଦିନେ ଠିକ୍ସେ ଖରା ହେଉନି କି ଶୀତ ଦିନେ ଠିକ୍ସେ ଶୀତ ହେଉନି ଶୀତ ଦିନେ ବର୍ଷା ହେଉଛି ଜଳବାୟୁ ତ ଆଉ ଜମା ଠିକ୍ ଠାକ୍ ରହୁନି ଆଉ ପ୍ଲାଷ୍ଟିକ୍ କଥା ପ୍ଲାଷ୍ଟିକ୍ ତ ଲୋକ ଏଥର ବହୁତ ବ୍ୟବହାର କରୁଛନ୍ତି ଯେ ଗାଈ ଗୋରୁ ଅଧା ଖାଇକି ବି ବେଳେ ବେଳେ ମରିଯାଉଛନ୍ତି ଆଉ ପ୍ଲାଷ୍ଟିକ୍ଗୁଡା ବହୁତ ବ୍ୟବହାର ହେଲେ ଦେହ ପାଇଁ ମନୁଷ୍ୟ ପାଇଁ ବି ଯେତିକି କ୍ଷତିକାରକ ପଶୁମାନଙ୍କ ପାଇଁ ବି ବହୁତ କ୍ଷତିକାରକ ଆଉ ରହୁଚି ଆମର ଜଳ ଜଳ ତ ଜଳ ତ ବହୁତ ଅଭାବ ହେଲାଣି ଜଳ ଆଉ ମିଳୁନି ଲୋକମାନଙ୍କୁ ବହୁତ ସ୍ଥାନରେ ଜଳ ବହୁତ ଅଭାବ ଦେଖା ଯାଉଛି ଆଉ ଯେଉଁଠି ବି ଜଳ ମିଳୁଛି ସେଠି ଲୋକମାନେ ତାକୁ ଅପବ୍ୟବହାର କରୁଛନ୍ତି ହଁ ତା'ପରେ ଜଳ ବହୁତ ଦୂଷିତ ବି ହେଉଛି ଜଳ ଦୂଷିତ ହେଲେ ଲୋକମାନେ ପାଣି ପିଉଛନ୍ତି ସେହି ଦୂଷିତ ଜଳ ପାଣି ପିଉଛନ୍ତି ଆଉ ରୋଗରେ ବି ପୀଡ଼ିତ ହେଉଛନ୍ତି ତ ଆକୁ ଆମେ ନିରାକରଣ କରିବା ପାଇଁ ଯଦି ଗଛ ନ କାଟିବା ତାକୁ ସୁରକ୍ଷିତ ରଖିବା ପଶୁମାନେ ବି ସେ ଗଛ ସେ ଯେଉଁ ଗଛ ପତ୍ର ଡାଳ ରହୁଛି ଘାସ ରହୁଛି ସେମାନେ ଖାଇକି ସେମାନେ ବି ବଞ୍ଚିବେ ଆଉ ଆମେ ବି ସେଇଟା ଗଛ ରହିଲେ ଆମେ ତାକୁ ନିଶ୍ଵାସ ପ୍ରଶ୍ଵାସ ନେଉଛେ ନା ତ ଆମେ ସେଇଟା ବି ଭଲସେ କରିପାରିବା